ଆମ ଯାଜପୁର ଜିଲ୍ଲାର ବହୁତ ଗୁଡ଼ିକ ସେବା କେନ୍ଦ୍ର ମଧ୍ୟ ରହିଅଛି ଆଶ୍ରମ ମଧ୍ୟ ଅଛି ଏବଂ ଫାଉଣ୍ଡେସନ୍ କଳାକୃତି ବହୁତ ଅଛି କାହିଁକି ନା ଆମର ବୟସ ହେଇଗଲେ ମାନେ ବୃଦ୍ଧା ବୟସରେ ଲୋକମାନଙ୍କୁ ଆମେ ଯେ ହଇରାଣ ଧର ଦେହ ପା ଖରାପ ଅସୁସ୍ଥ ବେଳେ ଆମେ ତାକୁ ବି ଆଶ୍ରମରେ ରଖି ଆମ ଯତ୍ନ ନେଇପାରୁଛନ୍ତି କାହିଁକି ବାହାର ଲୋକମାନେ ବା ଦୂରଜାଗାରେ ବି କାହାର ଯଦି ଦେହ ପା ଖରାପ କି ଦୁର୍ଘଟଣା ଅସୁବିଧା ହେଉଛି ଆମ ଯାଜପୁର ଜିଲ୍ଲାରେ ଆମେ ବି ମଧ୍ୟ କିଛି ତାଙ୍କୁ ସାହାଯ୍ୟ କରିପାରୁଛୁ କାହିଁକି ଆମର ହେଉଛି ଯାଜପୁର ଜିଲ୍ଲାରେ ଉଁ ବଡ଼ବଡ଼ିଆ ଲୋକମାନେ କିଛି କିଛି ଦାନ କରିଥାନ୍ତି ଯାହାଦ୍ଵାରା କି ଆମେ ଗୋଟେ ଆଶ୍ରମ ଖୋଲିଛୁ ଆଶ୍ରମରେ ଆମେ ଲୋକମାନଙ୍କୁ ଆଣିକି ରଖୁଛୁ ତାଙ୍କ ଯତ୍ନ ନେଉଛୁ ଆଉ କିଛି ମଧ୍ୟ ଖାଦ୍ୟ ଆମେ ଦେଇପାରୁଛୁ ଯାହାଦ୍ଵାରା କି ଆମ ଯାଜପୁର ଜିଲ୍ଲାରେ ବହୁତ ଉନ୍ନତି ଧରଣର ହେଇପାରୁଛି ସେଥିଲାଗି ଆମ ଯାଜପୁର ଜିଲ୍ଲାରେ ବହୁତ କଳାକୃତି ଫାଉଣ୍ଡେସନ୍ ଏବଂ ଆଶ୍ରମ ରହିଅଛି ସୁ